ଆଗେ କେବଳ ରୋଷେଇ ମାଟି ଚୁଲା ଛଡ଼ା କିଛି ନଥିଲା ଖାଲି କାଠରେ ବ୍ୟବହାର କରାଯାଉଥିଲା କାଠ ଗଛର ପତ୍ର ଏଗୁଡ଼ାକ ସବୁ ବ୍ୟବହାର କରାଯାଉଥିଲା ଏବେ ଗ୍ୟାସ୍ ବ୍ୟବହାର କରାଯାଉଛି ଗ୍ରାଇଣ୍ଡର୍ ପ୍ରେସର୍ କୁକର୍ ଓଭନ୍ ଆଉ ବିଭିନ୍ନ ଆଇଟମ୍ର ସବୁ ମାନେ କରୁଛି ରୋଷେଇ ଆଉ କଷ୍ଟ ବି ଏତେ ବି ଲାଗୁନି ଆଗେ ସବୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା କେବଳ ମାଟି ଚୁଲାରେ ରୋଷେଇ କରିବାକୁ ପଡ଼ୁଥିଲା ଏବେ ବହୁତ ସୁବିଧା

ଏବେ ସାଙ୍ଗେ ସାଙ୍ଗେ ଗୋଟିଏ ଘଣ୍ଟାରେ ବି ରୋଷେଇ ସରିଯାଉଛି ଆଗେ କିନ୍ତୁ ଚୁଲିରେ ବହୁତ ସମୟ ବି ଲାଗୁଥିଲା ବ୍ଲାକ୍ ହେଇଯାଉଥିଲା ବାସନ ଗୁଡ଼ାଏ ସ୍ତ୍ରୀ ଲୋକମାନେ ବହୁତ ମଜା ମଜି ବାସନ ପରିଷ୍କାର ପରିଚ୍ଛନ୍ନ କରିବାକୁ ତାଙ୍କୁ ସମୟ ଅଧିକ ଲାଗୁଥିଲା ଏବେ ବହୁତ ସୁବିଧା ହେଇଯାଇଛି

ଏୟା କ'ଣ ବେଶୀ ଯେତେ ସୁବିଧା ହେଲେ ବି ସୁଦ୍ଧା ପୁଣି ଜିନିଷ ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନରେ ବ୍ୟବହାର କରି ତାକୁ ରଖିବାକୁ ପଡ଼ୁଛି ଗ୍ୟାସ୍ରେ ରୋଷେଇ ଏତେ ବ୍ଲାକ୍ ବାସନ ନାହିଁ ଓଭେନ୍ରେ ଚାହିଁଲ ସାଙ୍ଗେ ସାଙ୍ଗେ କରି ଖାଇଲ ଗ୍ରାଇଣ୍ଡର୍ରେ ସାଙ୍ଗେ ସାଙ୍ଗେ ମସଲା ଗ୍ରାଇଣ୍ଡିଙ୍ଗ୍ କଲ ସେତେବେଳେ କ'ଣ ହଉଥିଲା ନା ଶିଳରେ ମାନେ ସବୁ ମସଲା ପେଷୁଥିଲେ ବହୁତ ସମୟ ଲାଗୁଥିଲା ଯେଉଁଠି କୋଡ଼ିଏ ସେକେଣ୍ଡ ଲାଗୁଥିଲା ବର୍ତ୍ତମାନ ସେଇଠି ଦୁଇ ସେକେଣ୍ଡରେ ବି ମସଲା ହେଇଯାଉଛି ମସଲା ହେଇଯାଉଛି ଆଉ ଏ ସମୟଟା ବହୁତ ବି ଇଏ ହେଇଯାଉଛି କମ୍ ସମୟରେ ହେଉଛି ଆଗେ ବହୁତ ସମୟ ମାନେ ସେମାନେ କରୁଥିଲେ ଟାଇମ୍ ଟେକିଙ୍ଗ୍ ଲାଗୁଥିଲା ତାଙ୍କୁ ଆମକୁ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ହେଇଯାଉଛି ଆମେ କରିପାରୁଛୁ ଆମରି ଭଳି ସେମାନେ ବି ଥିଲେ ବହୁ କଷ୍ଟ କରିଛନ୍ତି ସମୟ ଯାହା ଯେତେବେଳେ ବି ଥିଲା ଚାଲୁଥିଲା ଯେଉଁ ସମୟରେ ଯାହା ଆମ ସମୟରେ ସବୁ ଏଇ ଚାଲୁଛି ତାଙ୍କ ସମୟରେ ସବୁ ସେ ଚାଲୁଥିଲା ଆମର ମାଆ ଭାଉଜ ମାନେ ଏ ସବୁ କରୁଥିଲେ ତଥାପି ସେ ଆମର ଭଳି ମଣିଷ ବି ଥିଲେ ବାଡ଼ିରୁ ପତ୍ର ଝଡ଼ି ପଡ଼ୁଥିଲା ଯାଇକିରି ସବୁ ତାକୁ ଝାଡ଼ୁ ମାରି ଆଣି ରଖୁଥିଲେ ସବୁ ବ୍ୟବହାର କରାଯାଉଥିଲା ଭାତ ଡାଲି ତରକାରୀ ଇତ୍ୟାଦି ଇତ୍ୟାଦି ଚାହା ପାଣି କ୍ଷୀର ଯାହା ପିଠା ଆଇଟମ୍ ଆମର ସବୁ ଓଡ଼ିଆ ପରମ୍ପରାର ଯାହା ସବୁ ଆମର ଅଛି ଖାଦ୍ୟପେୟ ସେଗୁଡ଼ାକ ସବୁ ସେଇ ଚୁଲା ପତ୍ରରେ ତିଆରି କରାଯାଉଥିଲା ବହୁ କଷ୍ଟ ସେତେବେଳେ କରୁଥିଲେ ଲୋକମାନେ ଆଉ ଆମେ ଏବେ କ'ଣ ହେଉଛି ନା ଚୁଲିକି ଆଉ ଯାଇପାରୁନୁ ରୋଷେଇ ଘର ପୁରା କିଚେନ୍ ଏଇଟା ସେମାନେ ମାଟି ଘର ଥିଲା ମାଟି ଲିପାଲିପି କରୁଥିଲେ ଏବେ ଆମ ସମୟରେ କୋଠା ଘର କିଚେନ୍ ଆମର ଧୂଳି ଲାଗୁନି ମସିହା ଲାଗୁନି ପୁରା ନିଟ୍ ଆଣ୍ଡ କ୍ଲିନ୍ କିରେ ଆମେ ରୋଷେଇ ଘରଟି ସଜାଡ଼ି ରଖିଛୁ ବା ଯାବତୀୟ ସୁବିଧା ରଖିଛୁ ସାଙ୍ଗେ ସାଙ୍ଗେ ରୋଷେଇ ପ୍ରସ୍ତୁତ କରିଦଉଛୁ ବି ଆମକୁ ଧୁଆ ସଫା କରିବା ପାଇଁ ବି ପାଣିର ସୁବିଧା ରହୁଛି ସେଇଠି ପାଖରେ ପାଣି ରୋଷେଇ ଘରେ ସାଙ୍ଗେ ସାଙ୍ଗେ ସଫା ବି ଆମେ କରିଦଉଛୁ ଆଉ ଏତେ ଆଗ ଭଳି କଷ୍ଟ କରିବାକୁ ପଡ଼ୁ ନାହିଁ କଷ୍ଟ ହେଉଛି କିନ୍ତୁ କମ୍ କଷ୍ଟ ହେଉଛି ଆଗେ ଯେଉଁ ଭଳିଆ କଷ୍ଟ ଥିଲା ଏବେ ସେଭଳି କଷ୍ଟ ନାହିଁ ଯା ହଉ ଟିକେ ସବୁ ଭଲ ଅଛି ଏବେ ଆଗକୁ ଆଗକୁ ଆଉ କେତେ ପ୍ରକାର ବି ଦରକାର ପଡ଼ିଲେ ଆବଶ୍ୟକ ପଡ଼ିଲେ ବି କ'ଣ ପୁଣି ଚେଞ୍ଜ ହେଇପାରେ ଆହୁରି କେତେ ସୁବିଧା ବି ହେଇପାରେ ଏବେ ବି ଯେତିକି ଅଛି ବହୁତ ଆମେ ଉପକୃତ ହେଉଛୁ ଆଉ